ହଁ ଆମେ ଚିତ୍ରାଙ୍କନ କ୍ଲାସ କରିଛୁ ଚିତ୍ରାଙ୍କନ କ୍ଲାସ ଯିବା ପୂର୍ବରୁ ଆମ ସହିତ କାର୍ଡ଼ବୋର୍ଡ଼ ପେନସିଲ ରବର କଟର ଇତ୍ୟାଦି ସବୁ ନେଇକି ଯାଇଥାଉ ସେଠାରେ ପହଞ୍ଚିବା ପୂର୍ବରୁ ଆମ୍ଭେ ପ୍ରଥମେ ଗୁରୁଜୀ ଓ ଗୁରୁମାନଙ୍କୁ ପ୍ରଣାମ କରିଥାଉ ଓ ଗୁରୁଜୀ ଗୁରୁମା'ମାନେ ଆମକୁ ଶିଖାଇଥାନ୍ତି କିପରି ଚିତ୍ରାଙ୍କନ କରିବି ଚିତ୍ରାଙ୍କନ ଆମକୁ ଶିଖାଇବା ଦ୍ୱାରା ଆମର ଚିତ୍ରାଙ୍କନ ଉପରେ ଭାବ ଆସିଥାଏ ଚିତ୍ରାଙ୍କନ କରିବାକୁ ଚିତ୍ରାଙ୍କନ ଆମେ ଶିଖିଲେ ଭବିଷ୍ୟତରେ ଆମର ଚିତ୍ରାଙ୍କନ କାମରେ ବି ଲାଗିପାରେ ଚିତ୍ରାଙ୍କନ ଦ୍ୱାରା ଆମେ ବିଭିନ୍ନ ବିଭିନ୍ନ ଜାଗାରେ ପ୍ରଦର୍ଶନ କରି ପୁରସ୍କାର ମଧ୍ୟ ବିତରଣ ପୁରସ୍କାର ମଧ୍ୟ ପାଇଥାଉ ଏହାଦ୍ୱାରା ଆମର ନାମ ଓ ଆମ ଜିଲ୍ଲାର ନାମ ଆମ ରାଜ୍ୟର ନାମ ମଧ୍ୟ ବଢ଼ିଥାଏ ଏହାଦ୍ୱାରା ଆମର ବହୁତ ପରିଚୟ ମଧ୍ୟରେ ସୃଷ୍ଟି ହୋଇଥାଏ ଏହା ଚିତ୍ରାଙ୍କନ ଏକ ବହୁତ ଭଲ ପ୍ରକ୍ରିୟା ଏହାଦ୍ୱାରା ଆମର ମଧ୍ୟ ନାମ ଓ ଆମ ଗ୍ରାମର ନାମ ପିତାମାତାଙ୍କର ନାମ ବଢ଼ିଥାଏ ଏହାଦ୍ୱାରା ଆମର ବହୁତ ଲାଭ ହୋଇଥାଏ ଏହା ଏକ ଲାଭଜନକ ପ୍ରକ୍ରିୟା ଅଟେ ଏହାଦ୍ୱାରା ଆମର କିଛି ରୋଜଗାର ମଧ୍ୟ ହୋଇଥାଏ ଚିତ୍ରାଙ୍କନ ଦ୍ୱାରା ଆମେ ବିଭିନ୍ନ ସ୍ଥାନକୁ ଯାଇ ଆମର ପ୍ରଦର୍ଶନୀ ବା ଆମର କଳା ଇତ୍ୟାଦି ଦେଖାଇ ପାରିଥାଉ ଏହାଦ୍ୱାରା ଆମର ବିଭିନ୍ନ ପ୍ରକାର ଲାଭ ହୋଇଥାଏ ଚିତ୍ରାଙ୍କନ ଆମ ରାଜ୍ୟ ଆମ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ବିଭିନ୍ନ ବିଭିନ୍ନ କମ୍ପାନୀରେ ପ୍ରୋଜେକ୍ଟ ଆଦି ତିଆରି କରିବା ପାଇଁ ଚିତ୍ରାଙ୍କନ ଆବଶ୍ୟକ ଓ ଆଉ ବିଭିନ୍ନ ବଡ଼ ବଡ଼ କମ୍ପାନୀ ଯେପରିକି କପଡ଼ା କମ୍ପାନୀରେ କ୍ଲଥ ଡିଜାଇନ୍ କରିବା ପାଇଁ ଆମର ଚିତ୍ରାଙ୍କନ ବହୁତ ଦରକାର ହୋଇଥାଏ ଚିତ୍ରାଙ୍କନ ଦ୍ୱାରା ଆମେ ଡିଜାଇନ କରି କମ୍ପାନୀମାନଙ୍କୁ ଦେଖାଇଥାଉଛେ ଏହିପରି କଲେ ଆପଣଙ୍କର ଲାଭ ହୋଇଥାଇପାରେ ଓ ଏପରି କରିବା ଦ୍ୱାରା ତାଙ୍କର ବହୁତ ପୋଷାକ ବିକ୍ରି ହୋଇ ହେବ ଏଥିପାଇଁ ବିଭିନ୍ନ ପ୍ରକାର ଡିଜାଇନ ଆମେ ବାହାର କରିଥାଉ ଆଉ ଚିତ୍ରାଙ୍କନ କରେଇଥାଉ ଚିତ୍ରାଙ୍କନ ଏକ ମାଧ୍ୟମ ହେଉଛି ସଫଳତାର ସେଥିପାଇଁ ଚିତ୍ରାଙ୍କନ କ୍ଲାସ୍ କରିବା ଦରକାର